ଦୁଇ ହଜାର ଏକ ଶହ ଏକାନବେ ଛୟାଲିଶ ହଜାର ପାଁଶହ ଏକାଅଶି ଛତିଶ ହଜାର ପାଁଶହ ପଚାଶ ଅଣାନବେ ହଜାର ଛଅଶହ ତିନ ପଇଁଚାଳିଶ ହଜାର ଛଅଶହ ପାଞ୍ଚ